ହଁ ସାର୍ କ'ଣ ଖାଇବେ ସାର୍ କୁହନ୍ତୁ ହଁ ଅଛି ଭାଇ ଅଛି ଅଛି ଭାଇ ପନ୍ଦର ଟଙ୍କା ଲେଖା ଅଛି ସମୋସା ପନ୍ଦର ଟଙ୍କା ଅଛି ଆଳୁ ବରା ପନ୍ଦର ଅଛି ଭାଇ ରେଟ୍ ତ ହୋଇଗଲା ଭାଇ ଦେଖୁଛ ଜିନିଷ ପତ୍ର ମିଶା ସବୁ ଆଜିକାଲି ରେଟ୍ ତ ହେଉଛି ଆରେ ହଁ ଆରେ ଭାଇ ଆଜିକାଲି ତ ବେପାର ମିଶା ଇଏଟାରେ ଜିନିଷ ସବୁ ରେଟ୍ ତ ହୋଇଗଲାଣି ଆରେ ସେ ସେଥିପାଇଁ ଆଗା ସେ ପନ୍ଦର ଟଙ୍କା ଦେବାକୁ ପଡ଼ୁଛି ସମୋସା ଅଛି ଆଳୁବରା ଅଛି କଟ୍ କଟଲେଟ୍ ଯାକ ବି ଅଛି ହେଲେ କ'ଣ ଖାଇପାରିବେ କୁହନ୍ତୁ ପନ୍ଦର ହଁ ପନ୍ଦର ଟଙ୍କା ହଁ ଇଏ କିସ୍ କରିବା ସେ ସବୁ ତ ଜିନିଷପତ୍ର ସବୁ ରେଟ୍ ହୋଇଗଲାଣି ଆମେ ରେଟ୍ କରିବାକୁ ବାଧ୍ୟ ହେଲେ ସେଠି ସେଠି କେତେ ଲେଖା ବରା ସବୁ ଅଛି ସେଠି ଆଚ୍ଛା ଆଚ୍ଛା ହଁ ହଁ ହଁ ହେଲେ କଲେଜ୍ ସାମ୍ନାରେ ଏକା ତୁମର ଇଏ ଅଛି କି ଘର ଅଛି କି ହଉ ହେ ଦେଖିବା ମୁଇଁ ଦେଖ ହୋଇଯାଉଛି ଆଗାମୀ ସେମତି ଚାଲିଛି ଆଉ ଏମିତି ରେଟ୍ ବୋଲେ କ'ଣ କରିବା ସେମତି ତ ଚାଲିଛି ହଁ ହଁ ହଁ ସେଟା ତ ଠିକ୍ କଥା ଯେ ହେଲେ ହଁ ହଁ ହଁ ମୁଇଁ ଘରେ କଥା ହେବି କଥା ହୋଇସାରିଲା ପରେ ନହେଲେ ଆପଣଙ୍କୁ ଜଣେଇଲେ ନମ୍ବର୍ଟା କଣ୍ଟାକ୍ଟ କରିକି ଜଣେଇଲେ ହେବ ନା ଦେଖନ୍ତୁ ଆପଣଙ୍କର ଇଚ୍ଛା ସେଇଟା ଯଦି ପଠେଇଦେବ ବୋଲେ ପଠେଇଦେବି ଠିକ୍ ଅଛି ଠିକ୍ ଅଛି ଅନଲାଇନ୍ ପେମେଣ୍ଟ୍ କରିଦେବେ କି ହେବ ହେବ ହେବ ନାଇଁ ବୋଇଲେ ମୋର ଆମର କଷ୍ଟମର୍ଟାକୁ ବୋଲେ ଆମର ପିଲାଟାକୁ ପଠେଇଥାନ୍ତି ନହେଲେ ଅନଲାଇନ୍ କଲେ ବି ହେବ କ୍ୟାସ୍ ଦେଲେ ବି ହେବ ଆକା ଠିକ୍ ଅଛି ଠିକ୍ ଅଛି ହଁ ହଁ ହଁ ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଠିକ୍ ଅଛି ଭାଇ ହଁ ହଁ ସିଙ୍ଗଡ଼ା ଆଉ ସେ ଆଳୁଚପ ବରା କହିଲେ ଆଉ କଟଲେଟ୍ କହିଲେ ତ ଠିକ୍ ଅଛି ଠିକ୍ ଅଛି